ହଁ ଆପଣ ପାଣି ଅଫିସ୍ରୁ କହୁଛନ୍ତି ଆମର ଯଦି ପାଣି ଲାଇନରେ ଯୋଉ ପାଣିଗୁଡ଼ାକ ଆସୁଛି ବହୁତ ଗୋଳିଆ ଆସୁଛି ପାଣିଗୁଡ଼ାକ ଆଉ ଦୁର୍ଗନ୍ଧ ବି ଆସୁଛି ପାଣି ଆଉ ଆପଣ ଟିକେ ଆସିକି ପାଣି ଚେକ୍ କରିକି ଯାଆନ୍ତୁ ବହୁତ ଅପରିଷ୍କାର ପାଣି ଆସୁଛି ଖାଇଲା ବେଳକୁ ରୋଷେଇ କରି ହେଉନି କି ପାଣି ବି ପିଇ ହେଉନି ସେ ପାଣିଗୁଡ଼ିକ ଆପଣ ଟିକେ ଆସିକି ଦେଖନ୍ତୁ ହଁ ସେ ପାଣିର ତଳେ ବସିଯାଉଛି ମଣ୍ଡ ଭଳିଆ ସବୁ ଅପରିଷ୍କାର ହେଉଛି ସେଥିପାଇଁ କହୁଥିଲୁ ଟିକିଏ ଆସିକି ହଁ ଆପଣ ଟିକେ ଆସିକି ଥରେ ଦେଖିଦିଅନ୍ତୁ କିଭଳିଆ ପାଣି ଆସୁଛି ପାଣି ମାନେ ପିଇ ହେବନି ସେ ଯେମିତି ପାଣିଗୁଡ଼ାକ ଆମେ ଚଳିପାରୁନୁ ବହୁତ ଅସୁବିଧା ଭୋଗୁଛୁ ଆପଣ ଥରେ ଆସିକି ଆସିକିି ଯେତେ ଜଣ ଆସିକି ଟିକେ ଦେଖିଯାଆନ୍ତୁ ତାପରେ ଆମ ପାଣି ଲାଇନଟା ପରିଷ୍କାର ରହିବ ଆମର ଏପଟେ ଲାଇନ୍ରେ ସମସ୍ତଙ୍କର ଅପରିଷ୍କାର ପାଣି ଆସୁଛି ହଁ କୋଉଦିନ ଆସିବେ ହଉ ଶୀଘ୍ର ଆସନ୍ତୁ ଟିକେ ନହେଲେ ଚଳି ହେଉନିନା ଦୂରରୁ ପାଣି ଆଣିବାକୁ ପଡ଼ୁଛି ବହୁତ କଷ୍ଟ ଲାଗୁଛି ଆଣିବାକୁ ପାଣି ଫୁଣି ଶୀଘ୍ର ଆସିକି ଟିକେ ଯେତେ ଶୀଘ୍ର ପାରୁଛନ୍ତି ଟିକେ ଆସିକି ଶୀଘ୍ର ଟିକେ ପାଣିର ବ୍ୟବସ୍ଥା ଆମ ପାଇଁ ଭଲ କରିଦେଇକି ଯାଆନ୍ତୁ